ଆମ କେଉଁଝର ଜିଲ୍ଲାରେ ଆଗରୁ କିଛି ମେଡ଼ିକାଲ୍ର ସୁବିଧା ନଥିଲା ଥିଲା ଯେ ବହୁତୁ ଦୂରରେ ଥିଲା ସେ ମେଡ଼ିକାଲ୍ରେ ଡ଼କ୍ଟର୍ ବି ଭଲ ନଥିଲେ ଆଗରୁ ଯେଉଁ ଦେହପା ଝାଡ଼ା କିମ୍ବା ଜ୍ଵର ହେଉଥିଲା ସେ ମେଡ଼ିକାଲ୍କୁ ଗଲେ ଡ଼କ୍ଟର୍ ନଥିଲେ ଆଉ ଏବେ ଆମର ମେଡ଼ିକାଲ୍ରେ ଡ଼କ୍ଟର୍ ସବୁ ରହିଲେଣି ଆଉ ଆଗରୁ ଦେହପା ହେଲେ ସବୁ କଟକ ଭୁବନେଶ୍ଵର ଯିବାକୁ ପଡ଼ୁଥିଲା କିନ୍ତୁ ଏବେ ଯାଇତେ ପଡ଼ୁନାହିଁ ଯେହେତୁ ଏଟିକି ଡ଼କ୍ଟର୍ ସବୁ ଆସୁଛନ୍ତି ଭଲ ଭଲ ଡ଼କ୍ଟର୍ ଆସୁଛନ୍ତି ଦେଖିବା ପାଇଁ ବି ଭଲ ହେଉଛି